ଯେତେବେଳେ ଶୁଣେ ନିଜେ ନିଜକୁ ଗୋଟିଏ ନୃତ୍ୟ ବା କଳାରେ ପରିବେଷଣ କରିବାର ତା'ର ଯେଉଁ ଆକର୍ଷିତ ହୋଇଥାଏ ତାହା କିପରି ଭାବରେ ଅନ୍ୟ ଲୋକଙ୍କୁ ତାହା କଲା ଆକୃତି ଦେଖାଇ ପାରିବେ କଲା ହେଉଛି ଆମର ସଂସ୍କୃତି ପରମ୍ପରା କଲା ହେଉଛି ଆମର ଜୀବନ ଯେପରି ଗୋଟିଏ ଶିଶୁ ଗୋଟିଏ ନୃତ୍ୟ ସ୍କୁଲ୍ରେ ନିଜେ ମଧ୍ୟ ନାମ ଲେଖାଇ ତା'ର ନୃତ୍ୟର ଯେଉଁ ସବୁ କଲା ଆକୃତ କରିଥାଏ ସେ ପରିବେଷଣରେ କରିଥାଏ ତାଙ୍କର ଯେଉଁ ଶିକ୍ଷକ ଥାଆନ୍ତି ସେ କିଭଳି ଭାବରେ ଲୋକଙ୍କୁ ଦେଖାଇ ପାରିବ ଶିଖାଇ ପାରିବେ ଏବଂ ନୃତ୍ୟ କଳା ମାଧ୍ୟମରେ ଲୋକଙ୍କୁ ପରିବେଷଣ କରିବ ତାହା ହେଉଛି ଏକ ସଭା ସଭା ବା ନୃତ୍ୟଶିଳ୍ପୀର କଳା କଳା କେବଳ ସବୁ ଲୋକଙ୍କ ମଧ୍ୟରେ ଥାଏ ତାହା ହେଲେ ନିଜ ନିଜକୁ ଆବୃତ୍ତି ହେବା କଳା ମାଧ୍ୟମରେ କିପରି ଭାବରେ ଲୋକଲୋଚନ ଆଣିବ ଗୋଟିଏ ନୃତ୍ୟଶିଳ୍ପୀ ମନରେ ଆବୃତ୍ତି ନଥାଏ କାରଣ ସେ ମଧ୍ୟ ଭୟ କରିଥାଏ ତାହା ମଧ୍ୟ କଳାର କିଛି ଜିନିଷ କିଛି ଜିନିଷ ଶିଖିବାକୁ ହେଲେ ଗୋଟିଏ ଶିକ୍ଷକ ବା ଗୁରୁ କରିଥାଏ ସ୍କୁଲ୍କୁ ଯାଇ ତାହା ଶିଖିବା ପାଇଁ ପଡ଼େ ଯଦି ଜଣେ ଭଲ ଡ୍ୟାନ୍ସର୍ ହୋଇଥାଏ ବା ଜଣେ ନୃତ୍ୟଶିଳ୍ପୀ ହୋଇଥାଏ ତାହାକୁ କିଏ ହେଲେ ବି କରିପାରିବେ ନାହିଁ